ମୁଁ ଗୋଟେ ଜାଗାଟେ କିିଣିବ ବୋଲିକି ଦେଖିବାକୁ ଯାଇଥିଲି ମୋତେ ସେଇଟା ହୋଇପାରିଲାନି ତାପରେ ମୁଁ ପୁଣି ନନା ପାଖରେ ଗଲି ଆଉ ମୁଁ ଭଲମନ୍ଦ ଦେଖେଇ କଲି ତାପରେ ସେ ଜାଗାଟା ଠିକ୍ ହେଲା ଆଉ ମୁଁ ଯାଇକି ସେ ଜାଗାଟା କିଣିଲି ଆଉ ସେଇଠି ଯାଇକି ଘର ଖଣ୍ଡେ କରିବି ବୋଲି ଭାବିଥିଲି ଆଉ କଲି ଆଉ ଭାବିଥିଲି କି ନାଇଁ ସେଇ ଘରେ ରହିକି ଦୋକାନ ଖଣ୍ଡେ କରିବି ବେପାର ଚଲେଇବି ବୋଲିକି ସବୁକିଛି ମୋର ଠିକ୍ରେ ଚାଲିଲା